ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନଙ୍କୁ ଅତ୍ୟଧିକ ତାଲିମ ଦେବା ନିମନ୍ତେ ଓଡ଼ିଶାରେ ବହୁତ ଗୁଡ଼ିଏନର୍ସିଂ ହୋମ୍ ମେଡିକାଲ୍ କଲେଜ୍ ଏବଂ ତାଲିମ କେନ୍ଦ୍ର ରହିଛି ସେଥିମଧ୍ୟରୁ ସରକାରୀ ମେଡିକାଲ କଲେଜ ଶିକ୍ଷା ତାଲିମ ପ୍ରୋତ୍ସାହନ ସମ୍ବଳର ଅଭାବ ଏବଂ ଦୁର୍ଗମ ଅଞ୍ଚଳର ଲୋକମାନେ ଶିକ୍ଷା ଅନୁଷ୍ଠାନରେ ବରହମପୁର ମେଡିକାଲ କଲେଜରେ ଅତ୍ୟାଧୁନିକ ଶିକ୍ଷା ତାଲିମ ପାଇଥାନ୍ତି ଏହାଦ୍ୱାରା ସାଧାରଣ ଲୋକମାନେ ବହୁତ ଉପକୃତ ହୋଇଥାନ୍ତି